ମୁଁ ଯେତେ ଚେଷ୍ଟା କରିଛି ବି କିନ୍ତୁ ଆମର ଡ୍ୟାମ୍ରେ ଆମର ନଈ ବା ନଈରେ ଗୋଟେ ବନ୍ୟା ସମୟରେ ଗୋଟେ ମାଛ ବନିଶୀ ପକାଇବାକୁ ଚାହୁଁଥିଲି ସେ ବନିଶୀରେ ବନିଶୀରେ ସାତରୁ ଆଠ ଖେପା ଧରିବା ପରେ ଧରି ପରେ ପୁଣି ଘରକୁ ଆସିଲି ପୁଣି ଖାଇକି ଗଲି ମାଛ ଧରିବାପାଇଁ ମାଛ ଧରିକି ମାଛରୁ ମାଛ ଦଶ ପନ୍ଦର ଥର ପକାଇବାପରେ ଏକ ବଡ଼ ମାଛ ଧରିଥିଲି ସେ ବହୁତ ବିକଳ ହେଉଥାଏ ଯେ ମୋତେ ଛାଡ଼ିବେ ବୋଲି କିନ୍ତୁ ସେ ମାଛକୁ ଦେଖି ମୁଁ ବହୁତ ଖୁସି ହୋଇଗଲି ସେ ମାଛକୁ ଘରକୁ ଆଣି ମୋ ମାଆ କାଟି ସେ ମାଛକୁ ଖାଇଲୁ ସେ ବହୁତ ଆଉ ଥରେ ଯାଇଥିଲି ଯେ ନଈ ପାଖକୁ ନଈରେ ଯେତେ ମାଛ ପକାଇଲି ସେ କିନ୍ତୁ ପଡ଼ିଲା ନାହିଁ ସେ ମାଛ ବହୁତ ଚାଲାକ୍ ଓ ଚତୁର ଥିଲା ସେ ମାଛ ପଡ଼ିଲାନି କିନ୍ତୁ ତାକୁ ମୁଁ ଜାଲ ଜାଲରେ ଧରି ବହୁତ ଖୁସି ହୋଇଥିଲି ସେ ମାଛକୁ ଆଣି ମୁଁ ବହୁତ ବହୁତ ଖୁସି ବହୁତ ମନାଇଲି ସେଥିପାଇଁ ମାଛ ମୋତେ ଧରିବାକୁ ବହୁତ ଭଲ ଲାଗିଥାଏ